ମୁଁ ନୂଆ ବର୍ଷରେ କିଛି ନୂଆ ଯାଗା ବୁଲିବାକୁ ଯାଇଥିଲି ନୂଆ ଯାଗା ଦେଖିବା ପାଇଁ ସମସ୍ତଙ୍କର ଆଗ୍ରହ ଥାଏ ନୂଆ ଯାଗାକୁ ବିଭିନ୍ନ ଦେଶରୁ ବିଭିନ୍ନ ରାଜ୍ୟରୁ ଏବଂ ବିଭିନ୍ନ ଜିଲ୍ଲାରୁ ଏବଂ ବିଭିନ୍ନ କୋଣରୁ ମଧ୍ୟ ଆସି ଲୋକମାନେ ଆଗ୍ରହ କରିଥାନ୍ତି ଏବଂ ସେଇଠି ମୁଁ ଦେଖିବାକୁ ପାଇଲି ଯେ ସେଇ ଯାଗାଟି ଅତ୍ୟନ୍ତ ଆବର୍ଜନା ହୋଇଥିଲା କିଛି ଅସାମାଜିକ ଲୋକ ଲୋକଙ୍କ ବ୍ୟବହାର ଯୋଗୁଁ ଯାଗାଟି ଆବର୍ଜନା ହୋଇଥିଲା ଏବଂ ସେଇ ଆବର୍ଜନାର ମୂଳ କାରଣ ହେଲା ସଚେତନତାର ଅଭାବ ସେଠି କିଛି ପୂର୍ବରୁ କିଛି ବ୍ୟକ୍ତି ଯଦି ସଚେତନତା କରିଥାନ୍ତି ନା ଏ ଯାଗାରେ ଏ ଯାଗାରେ ଅପରିଷ୍କାର କରିବା ମନା ସେଇ ସଚେତନତାର ଅଭାବ ଯୋଗୁଁ ହିଁ ସେହି ଟ୍ରାକିଂ ଯାଗା'ଟି ଅଳିଆ ଆବର୍ଜନାରେ ପୁରଣ ହୋଇଥିଲା